ମୁଁ ଏବେ ରଜରେ ଗୋଟେ କୁର୍ତ୍ତୀ ଆଣିଥିଲି ଯେଉଁ ସେ କୁର୍ତ୍ତୀର କଲର ଗ୍ରୀନ୍ କଲର ଥିଲା ଆଉ ତାର ଫ୍ରଣ୍ଟରେ ସବୁ ଓ ଚୁମକି ସବୁ ଲାଗିଥିଲା ସେ କୁର୍ତ୍ତୀର ଡିଜାଇନ୍ ବହୁତ ଭଲ ଲାଗିଲା ସେ ପ୍ରିଣ୍ଟିଙ୍ଗ୍ ବି ବହୁତ ଭଲ ଥିଲା